ବଲିଉଡ଼୍ ଆଉ ତେଲୁଗୁ ଫିଲ୍ମଟି ମୋତେ ବହୁତ ଭଲ ଲାଗେ ଏହି ଫିଲ୍ମ ଦେଖିବାକୁ ଆମେ ମାଲକାନଗିରି ହଲ୍ରେ ଯାଏ ଆମ ସାଙ୍ଗସଥି ସବୁ ମିଶିକି ମିଶିକିନି ପପକର୍ଣ୍ଣ ଆଉ ଚକଲେଟ୍ ଏସବୁ କିଣିକିରି ଯାଉଛି ଏସବୁ ସେଇଠି ଯାଇକି ଖାଉଛିି ଖାଇକିରି ଚିପ୍ସ ଖାଇ ସବୁ କିଣିକି ଖାଉଛି ଆଉ ଫିଲ୍ମ ଦେଖୁଛି ଫିଲ୍ମର ହିନ୍ଦୀ ଫିଲ୍ମ ମୋତେ ସଲମାନ ଖାନ୍ ଏସବୁ ଭଲ ଲାଗୁଛି ସଲମାନ୍ ଖାନ୍ ଡ୍ରେସ୍ ପରିବମତି ସେଟା ବହୁତ ଭଲ ଲାଗୁଛି ଏସବୁ ମୋତେ ବହୁତ ଭଲ ଲାଗେ ଆଉ ତାଙ୍କର ଫାଇଟିଂ ଷ୍ଟାଇଲ୍ଟା ଭଲ ଲାଗେ ମୋତେ ପାର୍ଟି ଷ୍ଟାଇଲ୍ଟା ଟିକେ ଭଲ ଲାଗେ ଆଉ ସାର୍ଟ ପ୍ୟାଣ୍ଟ ସବୁ ଭଲ ଲାଗେ ମୋତେ ସଲମାନ୍ ଖାନ ବି ତ ସେଟା ବି ଅଛି ଭଲ ଲାଗେ ଆଉ ଶାରୁଖାାନ ଥିଲେ ଭଲ ଲାଗେ ଟିଲେ ଶାରୁଖଙ୍କର ଏସବୁ ଭଲ ଲାଗେ ହ ତେଲୁଗୁ ଫିଲ୍ମ ଟିକେ ତେଲୁଗୁ ଫିଲ୍ମ ବି ଭଲ ଲାଗେ ଆମର ଭାରତର ସବୁ ଲୋକ ହିନ୍ଦୀ ଆଉ ତେଲୁଗୁ ଫିଲ୍ମ ଦେଖୁଛେ ହିନ୍ଦୀ ତେଲୁଗୁ ଫିଲ୍ମ ଦେଖୁଛି ବ ହିନ୍ଦୀ ଫିଲ୍ମ ବେଶୀ ଦେଖୁଛି ହିନ୍ଦୀ ଫିଲ୍ମ ହେଲା କର ସୱଲ କଣ୍ଟା ବେଶି ଦେକୁଚ ସଉ କଣ୍ଟ ବିିକ ଦେକୁଚଉ ତେଲୁଗୁ ଫିଲ୍ମ ବି ଦେଖୁଛି ତେଲୁଗୁ ଫିଲ୍ମ ହିରୋଇନ୍ ଡ୍ରେସ୍ ଚେଞ୍ଜ ଏଣ୍ଡ ଫାଇଟିଂ ଦୁଇଟାଯାକ ବହୁତ ଭଲ ଲାଗେ ଦୁଇଟା ଯାକ ଫାଇଟିଂଟା ଟିକେ ମୋତେ ବହୁତ ଭଲ ଲାଗେ ଫାଇଟିଙ୍ଗ ତାପରେ ଫିଲ୍ମ ଦେଖିକିରି ଆମେ ଘରେ ଯାଇଥିଲି ଘରେ ଯାଇକିରି ଏଠି ଟିକେଟ୍ଫିକେଟ୍ ଦେଲା ଚିଟି ଆଉଥରେ କିଣିକି ଆଣିକି ଦୁଇ ତିନି ଦୁଇ ତିନି ଥର ଆମେ ଫିଲ୍ମ ଦେଖୁଥିଲୁ ଦେଖିକିରି ବହୁତ ମଜା ଲାଗୁଥିଲା ଫିଲ୍ମର ମଜା ଆମେ ସାଙ୍ଗସାଥି ଏହି ଡ୍ରେସ୍ ଟିକେ ବନେଇବାକୁ ଟ୍ରାଏ କରୁଥିଲେ ମୋ ସାଙ୍ଗସାଥି ସବୁ ଏହି ସାମାନାନ କଣ୍ଡର ସଖଣ୍ଡର ଡ୍ରେସ୍ ତାଙ୍କ ସବୁଙ୍କ ଭଲ ଲାଗୁଛି ମୋତେ ବି ଭଲ ଲାଗୁଛି ଏସବୁ ସାର୍ଟ ପ୍ୟାଣ୍ଟ ପିନ୍ଧୁଛି ପିନ୍ଧିକି ବନେଇବାକୁ ବି ଟ୍ରାଏ କରୁଛି ବେଶୀ ଭାବରେ ବନାଇବାକୁ ବି ଟ୍ରାଏ କରୁଛି ଆମେ ବନାଇ ନିଜେ ବନାଇଲେ ବହୁତ ବଡ଼ ସେଥିପାଇଁ ଆମେ ନିଜେ ବନେଇବାକୁ ଟ୍ରାଏ କରୁଛି ସାର୍ଟ ପ୍ୟାଣ୍ଟ ସେ ବନାଇକିରି ଆମେ ପିନ୍ଧୁଛି ଦୁଇଟା ବନାଇଲି ଆଉ ସବୁ ବନାଇବି ଦେଖି ଧରେ ବନେଇକିରି ଦେଖିବି